ହେଲୋ ହେଲୋ କୋଉଠୁ ଆସିଥିଲ କ'ଣ ହୋଇଛି ଆପଣଙ୍କର ହସ୍ପିଟାଲ ଭଲ ସେ ଟ୍ରିଟ୍ମେଣ୍ଟ କରୁଛ ତ ଦଶଟା ଆଉ ଠାକୁରବାଡ଼ି କ'ଣ କହିଲେ ଓଃ ନେଇ ଦେଖନ୍ତି ନାଇ କେତେଦିନ ହେଲାଣି ଆସିଲଣି କିଛି ଚେଞ୍ଜ୍ ହେଲାଣି କି ନାହିଁ କିଛି ଚେଞ୍ଜ ଆଗରୁ କୋଉଠି କି ଦେଖାଉ ଥିଲ ପ୍ରାଇଭେଟ୍ ହସ୍ପିଟାଲରେ ହଉ ହଉ ଯାହା ଦେଉଛନ୍ତି ମେଡିସିନ୍ ପତ୍ର ଖାଉଛନ୍ତି କି ନାଇ ହଉ ହଁ ଆସ୍ତେ ଆସ୍ତେ ଭଲ ହେବେ ଆଉ ଟିକେ ଲେଟ୍ ହୋଇପାରୁଛି ଆମ୍ୱଲାନ୍ସ ଯାଇନି ଆପଣ ଆପଣଙ୍କ ଶାଶୁଙ୍କୁ ଖାଇବା ପିଇବା ଠିକ୍ ଠାକ୍ ଦେଉଛନ୍ତି ତ ହଉ ଆସ୍ତେ ଆସ୍ତେ ସେ ଭଲ ହେବେ ଆଉ ଖାଇଲାଠୁ କିଛି ଅସୁବିଧା ହେଲେ ଜଣେଇବେ ଆଉ